ହଁ ଆମର୍ ଦର୍ଶନୀୟ ସ୍ଥାନ ମାନେ ଯେନ୍ ଅଛେ ବୁଲି ଯିବାରକେ ସେନୁ ଘର୍ର ସୁବିଧାମାନେ ବି ଭଲ୍ ଅଛେ ଆମର୍ ଯେନ୍ଟାକି ପୁରୀ ହେଲା ଭୁବନେଶ୍ୱର୍ ହେଲା କଟକ ହେଲା ଆମର୍ ପୁରୀ ଭୁବନେଶ୍ୱର୍ରେ ଆମର୍ ଯେନ୍ ବେଲାଭୂମୀମାନେ ଅଛେ ସେନ ଘର୍ମାନଏ ରହେବାର୍ ସୁବିଧାରେ ତାର୍ମାନେ ଜହ ପଏସା କାଁ କରି ବେଲେ ସେନୁ ସବୁପ୍ରକାର୍ ସୁବିଧା ମିଲିପାର୍ସି ଘର୍ମାନକ ଲଜ୍ମାନ୍କର୍ ଯେନ୍ଟାକି ଖାବାର୍ ପିବାର୍ ପାଣି ନେଇକରି ଲେଟ୍ରିଙ୍ଗ୍ ବାଥ୍ରୁମ୍ ଏ ସି ସବୁପ୍ରକାର୍ ସୁବିଧା ସେନୁ ତାର୍ମାନେ ଲଜ୍ ଭଡ଼ା ଯେନ୍ଟାକି ଆମେ ରହିଚୁଁ ଯାଇକରି ସେନୁ ତିନ୍ ହଜାର୍ ଚାର୍ ହଜାର୍ ନିକରି ପାଞ୍ଚ୍ ହଜାର୍ ତ ପୁରା ଭି ଆଇ ପି ମେତାନ୍ ରହିପାର୍ମା ପୁରୀ ଭୁବନେଶ୍ୱର୍ରେ ବି ଆମର୍ କଟକ୍ରେ ସେ ସେ ପ୍ରକାର୍ ବ୍ୟବସ୍ଥା ଏ ଆମର୍ ସମ୍ବଲ୍ପୁର୍ ବର୍ଗଡ଼୍ ଆଡ଼େ ଟିକେ ତାର୍ନୁ ଟିକେ କମ୍ ଏ ରେଟ୍ କାଁ କରି ବେଲେ ହେତ୍କି କିଛି ଫେସିଲିଟି ନାଇଁ ମିଲିପାରେ ଯେନ୍ଟାକି ବର୍ଗଡ଼୍ ଡିଷ୍ଟ୍ରିକ୍ଟ୍ରେ ବି ଟିକେ କମ୍ ବର୍ଗଡ଼୍ ଡିଷ୍ଟ୍ରିକ୍ଟ୍ ବି ଭଲ୍ ଭଲ୍ ହାଫା ହୋଟେଲ୍ମାନେ ଅଛେ ତାଙ୍କର ଦର୍ଶନୀୟ ସ୍ଥାନର ଜାଗା ଜାନିକରି ରେଟ୍ ଅଛେ ଆଉ ଆମେ ଯେନ୍ଟାକି ଆମର୍ ବର୍ଗଡ଼୍ର ଫେମସ୍ ଜାଗାମାନେ ଅଛେ ବୋଏଲେ ବିଜୟ ହୋଟେଲ୍ ଅଛେ ଓରିଏଣ୍ଟାଲ୍ ହୋଟେଲ୍ ଅଛେ ତାଜ୍ ହୋଟେଲ୍ ଅଛେ ତାର୍ମାନେ ଇମାନେ ବି ବହୁତ୍ ନାମୀ ଦାମୀ ହୋଟେଲ୍ମାନେ ଏ ସେନୁ ବି ସବୁପ୍ରକାର୍ ସୁବିଧା ମିଲିପାର୍ସି କିନ୍ତୁ ଆମର୍ ପୁରୀ ପୁରୀ ଝାରସୁଗୁଡା ଆମର୍ ଭୁବନେଶ୍ୱର୍ ଅପେକ୍ଷା ଟିକେ କମ୍ ରେଟ୍ ଏ ଆଉ ବାକି ହେଲା ଆମର୍ ଆମର୍ ଗୋବିନ୍ଦ୍ପୁରରେ ଗୁଟେ ଦର୍ଶନୀୟ ସ୍ଥାନ ଅଛେ ବରଗଡ଼୍ ଜିଲ୍ଲା ଭିତ୍ରେ ଯେନ୍ଟାକି ସେନ୍କେ ଯାଇଥିଲୁ ଆର୍ ସେନୁ ବି ସବୁ ପ୍ରକାର୍ ସୁବିଧା ଅଛେ ଦର୍ଶନୀୟ ସ୍ଥାନ ସେନୁ ରହେବାର୍ଲାଗି ବି ତାର୍ମାନେ ବହୁତ୍ ସୁବିଧା ଅଛେ କମ୍ ଦାମ୍ରେ ସେଟା ଗାଁ ଗହଲି ଜାଗା ସେନୁ ନିଜର୍ ସେପାରେଟ୍ ହିସାବେ ରହେବ ଖାଏବ ପିଇବ ଆର୍ ଆମେ ସେନୁ ହଜାରେ ଟଙ୍କାରେ ବି ତାର୍ମାନେ ଆମର୍ ଘର୍ମାନେ ରହେସି ମିଲିଯାଏସି ଗାଁ ଗହଲି ଜାଗା ସେନୁ ଲେଟ୍ରିଙ୍ଗ୍ ବାଥ୍ରୁମ୍ର ବି ସୁବିଧା ଅଛେ ଖାଲି ଜଏଣ୍ଟ୍ ଏ ଲେଟ୍ରିଙ୍ଗ୍ ବାଥ୍ରୁମ୍ ଖାଲି ଖାଏବାର୍ ପିଇବାର୍ ରହେବାର୍ ଦର୍ଶନୀୟ ସ୍ଥାନ ବୁଲିକରି ଯିବାର୍ ଲାଗି ବହୁତ୍ ବଢ଼ିଆ ବଢ଼ିଆ ଜାଗାମାନେ ଅଛେ କମ୍ ପଏସାରେ ବି ବୁଲି ପାର୍ସିଁ ସେନୁ ଆମର୍ ସମ୍ବଲପୁର୍ ମାଁ ସମ୍ବଲେଇ ମନ୍ଦିର୍ ପାଖେ ବି ତାର୍ମାନେ ଲଜ୍ମାନେ ଅଛେ ଯେନ୍ଟାକି ପଚିଶ୍ଶ ଦୁଇହଜାର୍ ଭିତ୍ରେ ସେନୁ ବି ସବୁ ପ୍ରକାର୍ ସୁବିଧା ମିଲିପାର୍ସି ଖାଏବା ପିଇବାର୍ଟା ଅର୍ଡ଼ର୍ କଲେ ବି ଆଏସି ହୋମ୍ ଡେଲିଭରି ବି ଆସିକରି ସେନୁ ଖାଏବାର୍ ପିଇବାର୍ ସୁବିଧା ନେଇକରି ସବୁପ୍ରକାର୍ ସୁବିଧା ମିଲିପାର୍ସି ଆଉ ମେନ୍ ଜିନିଷ୍ ହେଲା ସେନ ତାର୍ମାନେ ବାତାବରଣ୍ଟା ଭଲ୍ ଏ ଆର୍ ସେନୁ ଖାଏବା ପିଇବାର୍ ସୁବିଧା ନେଇକରି ସବୁପ୍ରକାର୍ ଭକ୍ତି ଭାବ୍ର ଜାଗା ଏ ଘର୍ ଦ୍ୱାର୍ନୁ ନେଇକରି ଯେନ୍ଟାକି ଆମେ କହୁଚୁଁ ସବୁପ୍ରକାର୍ର ଘର୍ ମିଲ୍ସି ସେନୁ ପନ୍ଦ୍ରଶହ ଦୁଇ ହଜାର୍ ହଜାରେ ଭିତ୍ରେ ବି ଘର୍ ମିଲୁଛେ ଯେନ୍ତା ଆମେ ଖୁଜ୍ମା ହେନ୍ତା ପାଇ ପାର୍ମା ଯେତ୍କି ଭଲ୍ ଖୁଜ୍ମା ହେତ୍କି ତାର୍ମାନେ କଷ୍ଟ୍ଲି ଏ ଟିକେ ଟଙ୍କା ପଏସା ଦେବାକେ ଅଦ୍କା ପଡ଼୍ସି